ଆମେ ବିଭିନ୍ନପ୍ରକାର ଖାଦ୍ୟ ଖାଇବା ସହିତ ଖେଳ ମଧ୍ୟ ଖେଳିବା ଦରକାର କାରଣ ଆମେ ଯଦି ଖାଦ୍ୟ ଖାଇ ଘରେ ବସିଯିବା ଆମ ଶରୀର ସ୍ଥୂଳ ହୋଇଯିବ ଶରୀରର ବିକାଶ ହେବ ନାହିଁ ଶରୀରର ବୃଦ୍ଧି ହେବ ନାହିଁ ତେଣୁ ଖେଳ ଖେଳିଲେ ଆମେ ଯେଉଁ ଖାଦ୍ୟ ଖାଇଥାଉ ତାହା ସବୁ ହଜମ ହବାରେ ସାହାଯ୍ୟ କରେ ଏବଂ ବିଭିନ୍ନପ୍ରକାର ଖେଳଖେଳିଲେ ଏହା ଆମ ଚାପକୁ ମୁକ୍ତି କରେ କାରଣ ଯଦି ଆମେ ଚାପରେ ରହିବା ତେବେ ଶରୀରରେ ମଧ୍ୟ ବିକାଶ ହେବନି ଏବଂ କେତେଗୁଡ଼ିଏ ରୋଗ ମଧ୍ୟ ଆସିବ ତେଣୁ ଯେତେବେଳେ ଖେଳ ଖେଳାଯାଏ ସେତେବେଳେ ଆମର ଅଙ୍ଗ ପ୍ରତ୍ୟଙ୍ଗ ଆଉ ଶିରାପ୍ରଶିରା ଶରୀର ସବୁବେଳେ ଚାଲିଥାଏ ତେଣୁ ଏଥିରେ ରକ୍ତ ସଂଚାଳନ ଠିକ୍ରେ ହୁଏ ଏବଂ ମସ୍ତିଷ୍କ ଠିକ୍ରେ ରୁହେ ତା'ପରେ ଆମେ ଯଦି ଦେଖିବା ଖେଳ ଖେଳିବାର ଅନ୍ୟ ମଧ୍ୟ ଉପକାର ରହିଛି ଖେଳ ଖେଳିଲେ ଆମର ଶକ୍ତି ବୃଦ୍ଧି ହୁଏ ଏବଂ ଆମର ହାଡ଼ ମଧ୍ୟ ଶକ୍ତ ରୁହେ ଆଉ ଏହି ଖେଳ ମଧ୍ୟ ଆମେ ଆମକୁ ବହୁତ ଆନନ୍ଦଦାୟକ ଦିଏ ଆଉ କେତେଗୁଡ଼ିଏ ଆନନ୍ଦଦାୟକ ସ୍ଥାନ ରହିଛି ଯେଉଁଟାକି ଖେଳଗୁଡ଼ିକ ଖେଳା ଯାଇପାରେ ତେଣୁ ଆମେ ଘରେ ବସିଲେ ହେବ ନାହିଁ ସବୁଦିନ ଦୈନନ୍ଦିନ ଜୀବନରେ କିଛି ଖେଳ ଖେଳିବା ନିହାତି ଦରକାର କାରଣ ଆମେ ଯଦି ନଖେଳିବା ଆମ ଶରୀରର ବିକାଶ ହେବ ନାହିଁ ବୌଦ୍ଧିକ ବିକାଶ ହେବ ନାହିଁ ମାନସିକ ବିକାଶ ହେବ ନାହିଁ ତେଣୁ ଖେଳ ଖେଳିଲେ ଆମେ ସବୁବେଳେ ବହୁତ ଏକ୍ଟିଭ୍ ରହିବା ଅନ୍ୟ କାମ କରିବା ପାଇଁ ଆମକୁ ସ୍ଫୁର୍ତ୍ତି ଲାଗିବ ଫୁର୍ତ୍ତି ଲାଗିବ ଆମର ଶରୀର ଫୁର୍ତ୍ତି ହୋଇଯିବ ଖେଳ ଖେଳିଲେ